ଭାରତରେ କିପରି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ଭାରତରେ ରୁଟି ତା'ପରେ ପିଜ୍ଜା ଏସବୁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ଏବଂ କେଉଁ କେଉଁ ଖାଦ୍ୟ ଲୋକପ୍ରିୟ ଲୋକପ୍ରିୟତା ଲୋକମାନେ ଚିକେନ ତନ୍ଦୁର ଆଉ ଏସବୁ ଜିନିଷକୁ ତ ଲୋକମାନେ ବହୁତ ଭଲ ପାଆନ୍ତି ବ୍ୟଞ୍ଜନ ଏବଂ ମସଲା ଦୈନିକ ଦିନ ଜୀବନରେ ତିଆରି ବ୍ୟଞ୍ଜନ ମାନେ ମସଲା ତ ଲୋକମାନେ ଏଭରେଷ୍ଟ ହେଲା ମିଟ୍ ମସଲା ହେଲା ଚିକେନ ମସଲା ହେଲା ଏସବୁ ଜିନିଷକୁ ତ ଲୋକମାନେ ବହୁତ ପରିମାଣରେ ଆପଣ ଅଛନ୍ତି ନା ଦୈନିକ ଜୀବନରେ ତିଆରି କରନ୍ତି ବ୍ୟବହୃତ ହୁଏ ଏହା ତ ଆମ ପାଇଁ ବହୁତ ଭଲ ଆଉ ବହୁତ ଖରାପ ହୁଏ କାରଣ ଆଜିକା ଭାବରେ ଠିକ୍ ଭାବରେ ମସଲା ପରିମାଣରେ ଠିକ୍ ପରିମାଣରେ ମସଲା ମିଳେନି ଭେଜାଲ ମସଲା ମିଳେ ଭେଜାଲ ମସଲା ଖାଇବାର ଦ୍ୱାରା ଲୋକମାନେ ତ ବହୁତ ଉପକୃତ ହାନିକାରକ ଲାଭ କରନ୍ତି